ଆମ ରାଜ୍ୟ ଓ କଲ୍ୟାଣ ବିଷୟରେ ମୁଁ ସବୁବେଳେ ପ୍ରାୟ ଖବର ରଖିଥାଏ ଆମ ରାଜ୍ୟରେ ସାଧାରଣତଃ ରାଜନୈତିକ ଦଳ ବହୁତ ଗୁଡ଼ିଏ ଅଛନ୍ତି ଯଦ୍ଦ୍ୱାରାକି ନିଜର ଗୋଡ଼ ଟଣାଟଣି ହୁଅନ୍ତି ରାଜ୍ୟର କିଭଳି ଭାବରେ ଉନ୍ନତି ହେବ ସେଥିପାଇଁ କେବେ କେବେ ବି କୌଣସି ଦଳ ଚିନ୍ତା କରିନାହାନ୍ତି ନିଜ ନିଜର ଫାଇଦା ପାଇଁ ଖାଲି ଗୋଟିଏ ନିଜ ନିଜର ଫାଇଦା ପାଇଁ ସବୁ କାମ କରନ୍ତି ବିଭିନ୍ନ ପ୍ରକାର ଘଟଣା ସବୁ ଘଟାନ୍ତି ବହୁତ ଥର ମୁଁ ମାନେ ଖବର କାଗଜ ମଧ୍ୟ ପଢ଼େ ନ୍ୟୁଜ୍ ଚ୍ୟାନେଲ ମଧ୍ୟ ଦେଖେ ସମାଚାର ଦେଖେ ମୁଁ ତ ଭାବୁଛି ଯେ ସେମାନେ ନିଜ ନିଜର ଗୋଡ଼ ଟଣାଟଣି ନ ହୋଇକି କେମିତି ରାଜ୍ୟର କଲ୍ୟାଣ ହେବ ନିଜର ରାଜନୈତିକ ଲୋକମାନଙ୍କ ଉନ୍ନତି ହେବ ସେ ବିଷୟରେ ଧ୍ୟାନ ଦେଲେ ହୁଏ ତ ଭଲ ହୁଅନ୍ତା